ମୁଁ ଗୌତମିଆ କହୁଚି ଗୌତମ ଜଗତସିଂପୁର ଡିଷ୍ଟ୍ରିକ୍ଟରୁ ଆମର ପରିବେଶରେ ବହୁତ ପ୍ରକାରର ଅସୁବିଧା ମଧ୍ୟ ରହିଛି ଏବଂ ଅଳିଆ ଆବର୍ଜନା କୁ ଡଷ୍ଟବିନରେ ନ ପକେଇ ଏଣେତେଣେ ପକେଇ ଯାହାଫଳରେ ଆମ ପରିବେଶ ଦୂଷିତ ହେଉଛେ ଏବଂ ଏହାଦ୍ୱାରା ଆମର ପ୍ରକାରର ଗ୍ୟାସ ମଧ୍ୟ ଘର ଭିତରେ ପ୍ରବେଶ କରୁଛି ଏବଂ ଆପଣ ସରକାରଙ୍କୁ କହି ସଫା ଟିମ୍ ଦ୍ୱାରା ସଫେଇ କରିଦିଅନ୍ତୁ